ଆମେ ଯେହେତୁ ହିନ୍ଦୁ ଆମେ ହିନ୍ଦୁ ସକାଳୁ ଉଠି ଗାଧୋଇ ଆମେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରୁ ଠାକୁର ପୂଜା କରୁ ଏବଂ ଆସି ସିନ୍ଦୂର ଲଗାଉ ସିନ୍ଦୂରରେ ଯୋଡ଼ି ଲଗାଇକି ନମସ୍କାର କରୁ ଆମେ ମନ୍ଦିର ଯାଉ ଏମିତି କିଛି କାର୍ଯ୍ୟକ୍ରମ କରୁ ସୂର୍ଯ୍ୟଙ୍କୁ ପାଣି ଟେକୁ ଏମିତି ସବୁ ଧାର୍ମିକ କାର୍ଯ୍ୟ କରୁ ଯେହେତୁ ଆମେ ଓଡ଼ିଆ